କ୍ରିକେଟ୍ ଗୁଟେ ତାର୍ ମାନେ ଏନ୍ତା ଖେଲ୍ଟେ ଯେ ବହୁତ ଭଲ୍ ଲାଗ୍ସି ଆଉ ସେଇଟା ମୁଇଁ ଖେଲିଛେ ହେଇ ତାର୍ ମାନେ ମୁଇଁ ଛାଡ଼ି ଦେଇଛେ ବାକି ସାଙ୍ଗ ମାନେ ମୋତେ ମୋର୍ ଆମର୍ ଯେନ୍ ପିଢ଼ି ଆସିଛନ୍ ପିଲାମାନେ ଛୁଆ ହେଇକି ଯେନ୍ ଆସିଛନ୍ ସେମାନେ ତାର୍ ମାନେ ମୋତେ କହେସନ୍ ଯେ ଦାଦା ତମେ ତମ ଟାଇମ୍ ଦି ଭଲ୍ ଖେଲୁଥିଲ ଆଉ ଆମକୁ ଖେଲ୍ କ୍ରିକେଟ୍ ଖେଲବାର୍ ଲାଗି ବହୁତ ଇଚ୍ଛା ଲାଗ୍ସି ଆଉ ତାର୍ ମାନେ ସୁବିଧା ବି ତ ସବୁ ଅଛେ ବି ସୁବିଧା ତାର୍ ମାନେ ଅଛେ ବାକି ଆମନ୍ ନା ହେଇ ପାର୍ବା ଯଦି ସୁବିଧା ଟି କର୍ ଦେଇତ ବେଳେ ଭଲ୍ ହେଇତା ବେଲେ ମୁଇଁ ଠିକ୍ ଅଛେ ମୋର୍ କାନ୍ କେ ଯଦି କଥା ଟା ଆସିଛି ବେଲେ ମୁଇଁ ସିଓର୍ ତାଙ୍କର୍ ସୁବିଧା କର ଦେମି ତମର୍ ହେତିର୍ ଚିନ୍ତା କରବର୍ ନାଇଁ ଆରୁ କେତେଟା ବ୍ୟାଟ୍ ଦରକାର୍ ଆଉ କେତେଟା ବଲ୍ ଦରକାର୍ ତମେ ମୋତେ କହେବ ଆର୍ କେତେ ତାର୍ ମାନେ ପିଲା ଅଛ ଯେ ମୋତେ ତାର୍ ଟିକେ ମୋର୍ ଆଖିର୍ ନଜର୍ ଟିକେ ଆସିବ ମୁଇଁ ସେଥିର୍ ତମର୍ ସୁବିଧା ବିଚାର୍ ଟା କରମି ଆଉ ଯେନ୍ତା ବି ତାର୍ ମାନେ ଯେଉଁ ମାନେ ଭଲ୍ ଭଲ୍ ତାର୍ ମାନେ ଖେଲି ପାରୁଛନ୍ ସେମାନଙ୍କୁ ବି ତାର୍ ମାନେ ଡାକବୁ ଯେନ୍ତା ତାର୍ ମାନେ ଘରେ ନ ରହି ରହିବେ ପାଠ୍ ସାଠ୍ କେ ବି ଟିକେ ଧ୍ୟାନ ଦେବେ ଖେଲ୍ କୁଦ କେ ବି ଟିକେ ଧ୍ୟାନ ଦେବେ ଇଟା ତାର୍ ମାନେ